ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ ଅଛି ସେଇ ପର୍ଯ୍ୟଟନସ୍ଥଳୀମାନଙ୍କୁ ବିଭିନ୍ନ ସମୟରେ ପ୍ରାୟ ବହୁ ଗୁଡ଼ିଏ ପର୍ଯ୍ୟଟକ ଆସିଥାନ୍ତି ଏବଂ ସେଠାରେ ପ୍ରାକୃତିକ ପରିବେଶର ଖୁବ ମଜା ନେଇଥାନ୍ତି ଏବଂ ସେ ପର୍ଯ୍ୟଟନସ୍ଥଳୀକୁ ବୁଲି ସେଠାରେ ଖୁବ ଆନନ୍ଦ ପାଇଥାନ୍ତି ସେହିଭଳି ଆମ ଅଞ୍ଚଳରେ ଥିବା ପ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ ଯେମିତି ସେହି ପର୍ଯ୍ୟଟନସ୍ଥଳୀ ପାଖରେ ସେମିତି କୌଣସି ବଡ଼ ହୋଟେଲ ମଧ୍ୟ ନାହିଁ କାରଣ ସେ ଜାଗାଟି ଖୁବ ଦୂରରେ ଥିବାରୁ ସଦର ମହକୁମାର ସେଠାରେ ହୋଟେଲ ବ୍ୟବସ୍ଥା ନାହିଁ ଏବଂ ସେଥିଯୋଗୁଁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସେଠାରେ ରହି ରହିନଥାନ୍ତି ଏବଂ ସେମାନେ ପୁଣି ଆମ ଜିଲ୍ଲାର ସଦର୍ ମହକୁମାକୁ ଫେରି ଆସିଥାନ୍ତି ଏହାଦ୍ୱାରା ସେମାନଙ୍କର ଅଯଥାରେ ସମୟ ମଧ୍ୟ ଅପଚୟ ହୋଇଥାଏ ଏବଂ ପରିବହନ ସେଠାକୁ ଯିବାକୁ ହେଲେ ଗାଡ଼ି ନିହାତି ଦରକାର ଏବଂ ବିନା ଗାଡ଼ିରେ ଯେଣେ ସେଠାକୁ ଯାଇପାରିବ ନାହିଁ ସେ ସେଇ ଅଞ୍ଚଳରେ ଗମନାଗମନର ସୁବିଧା ପ୍ରାୟତଃ କମ୍ ଦେଖିବାକୁ ମିଳେ ସେଥିପାଇଁ ସେଠାକୁ ଯିବାକୁ ହେଲେ ଆମକୁ ଏକ ଗାଡ଼ି ଭଡ଼ା କରିବାକୁ ପଡ଼ିଥାଏ ଏବଂ ସେଠାରେ ଯେଉଁ ପର୍ଯ୍ୟଟନସ୍ଥଳୀ ଅଛି ସେଇ ପର୍ଯ୍ୟଟନସ୍ଥଳୀ ମାନଙ୍କରେ କିଛି ଗୁଡ଼ିଏ ବ୍ୟବସ୍ଥାକୁ ସୁଧାରିବାକୁ ପଡ଼ିବ କାରଣ ସେଠାରେ ଏବେ ମଧ୍ୟ ବହୁତ ଗୁଡ଼ିଏ ଅସୁବିଧା ଦେଖାଦେଇଛି ଯେମିତି ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଡଷ୍ଟବିନର ସୁବିଧା ଥିବା ନିହାତି ଦରକାର ପୁଣି ସେଠାରେ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ଯଥା ଟଏଲେଟ ଇତ୍ୟାଦି ମାନ ରହିବା କଥା ଏବଂ ତାଙ୍କ ପାଇଁ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବା ନିହାତି ଦରକାର ଏହା ହେଲେ ପର୍ଯ୍ୟଟକମାନେ ସେଠାକୁ ଯିବାକୁ ଖୁବ ଆକର୍ଷିତ ହେବେ ଏବଂ ସେଠାରେ ବିଭିନ୍ନ ପ୍ରକାର କତ୍ରିକା ଜିନିଷ ବା ଲୋକଙ୍କ ଯେମିତି ଆକୃଷ୍ଟ କରିପାରିବ ସେମିତି ଜିନିଷ ମାନ ସେଠାରେ ରଖାଯିବା ନିହାତି ଦରକାର